ହ୍ୟାଲୋ ହଁ ମୁଁ ଫୁଲ ଟିକିଏ ନେବାର ଥିଲା ଆପଣଙ୍କ ପାଖରୁ ଆମର ଗଣେଶ ପୂଜା କରୁଛୁ ସେ ଗଣେଶ ଠାକୁରଙ୍କ ପାଖରେ ଡେକୋରେଟ୍ ହେବାର ଥିଲା ଆଉ ତେଣୁ କରି ଟିକିଏ ସେଇଟା କେମିତି କ'ଣ କୁଇଣ୍ଟାଲ ଆକାରରେ କି କେମିତି କ'ଣ ଆପଣ ଟିକିଏ ମୋତେ ମୁଁ ବୁଝିକି ଆପଣଙ୍କୁ କହିବି ଆଉ ତା' ହେଲେ ଆପଣ ଏଇ ଯେଉଁ ଫୁଲ ସହିତ ଆପଣ ପିଲା ଆସିକି ଆମକୁ ଡେକୋରେଟ୍ କରିଦେଇକି ଯିବେ ହଉ ଆଉ ତା' ହେଲେ ହଉ ଆଉ ତା' ହେଲେ ଠିକ୍ ଅଛି ଆଉ ଆପଣ ତା' ହେଲେ ଆମର ଗେଟ୍ ପୁରା ହେବ ରଜନୀଗନ୍ଧା ଗେଣ୍ଡୁ ଆଉ ଏ ଗେଣ୍ଡୁର ତିନି ଚାରି କଲର ରଜନୀଗନ୍ଧା ଗୋଲାପ ଏତିକି ଦରକାର ଆଉ ପଦ୍ମ ଫୁଲ ଦରକାର ଗୋଲାପ ଫୁଲ ତିନି ଚାରିପ୍ରକାର ଦରକାର

ରଜନୀଗନ୍ଧା

ହଉ ଠିକ୍ ଅଛି ହଁ ସେମାନଙ୍କୁ ଟ୍ରାନ୍ସପୋର୍ଟିଂଟା ଆମେ ଦେବୁ ତାଙ୍କ ଟିଫିନ୍ ଦେବୁ ଟ୍ରାନ୍ସପୋର୍ଟିଂ ଦେବୁ ଆଉ

ହଉ ଠିକ୍ ଅଛି ହଉ ହଉ ତାହେଲେ ମୁଁ ସେଇଆ କରିବି ଆଉ ଆପଣଙ୍କଠୁ ସେଇ ସେଇ ଯାହା ଯାହା ଫୁଲ ଦରକାରେ ମୁଁ ଦିନକ ଆଗରୁ ପଠାଇଦେବି ଆପଣ ଆପଣଙ୍କ ଲୋକଙ୍କୁ ପଠାଇଦେବେ ଡେକୋରେଟ୍ କରିଦେବେ ସବୁ କିଛି ସରିଲା ପରେ ଆପଣ ସ୍କୋୟାର ଫୁଟ ଉପରେ ନେବେ ଯାହା ହିସାବ କରିକି ଡେକୋରେଟର

ଠିକ୍ ଅଛି ଠିକ୍ ଅଛି ଓକେ ଓକେ ହଉ ବାଏ